ମୁଁ ରୋଷେଇ ଘରେ ଥିବା ବିଭିନ୍ନ ଜିନିଷ ଗୁଡ଼ିକରୁ ପ୍ରଥମେ ହେଉଛି ଚୁଲା ବାସନ କୁସନରୁ ହେଉଛି ଡେକ୍ଚି କଡ଼ାଇ ତାୱା ପ୍ରେସର କୁକର୍ ଚାମଚ ଲୁହା ଖଡ଼ିକା ଡଙ୍କି ଗ୍ଲାସ ଥାଳିଆ ଗିନା ବହୁତ ପ୍ରକାର ବ୍ୟବହୃତ ମୁଁ କରେ ସେଥିମଧ୍ୟରୁ ହେଉଛି ମୁଁ ଡେକ୍ଚିରେ ମୁଁ ଭାତ କରେ କଡ଼ାଇରେ ତରକାରୀ କରେ ତା'ପରେ ପ୍ରେସର କୁକର୍ରେ ଡାଲି କରେ ତା'ପରେ ତାୱାରେ ରୁଟି କରେ ଡଙ୍କି ଡଙ୍କିରେ ସବୁ ଚାମଚରେ ସବୁ ଖାଦ୍ୟ ବାଢ଼େ ତା'ପରେ ଲୁହା ଖଡ଼ିକାରେ ମସଲା ମସଲି କଷା କଷି କରେ ରୁଟି କରେ ମୁଁ ଲୁହା ଖଡ଼ିକାରେ ତା'ପରେ ସେ ରୋଷେଇ ସାରିଲା ପରେ ଥାଳିରେ ହେଉଛି ଭାତ ବାଢ଼େ ତା'ପରେ ଗିନା ଥାଳି ଗିନା ଥାଳିଆରେ ଖାଇବା ଖାଦ୍ୟ ଯେକୌଣସି ତରକାରୀ ଡାଲି ସବୁ ବାଢ଼େ ଗ୍ଲାସରେ ପାଣି ପିଆ ହୁଏ ଚାମଚରେ ସବୁ ବାଢ଼େ ସେଠି ସେସବୁ ମୋର ହେଉଛି ରୋଷେଇ ବାସନ ମାନେ ମୋ ରୋଷେଇ ଘରର ହେଉଛି ଏହିସବୁ ମୋର ପ୍ରତ୍ୟେକ ପ୍ରତ୍ୟେକ ଦିନ ଏହିସବୁ ମୋର କାମ ମୁଁ ରୋଷେଇ ଘରେ କରେ